ଆମ ଗାଁରେ ଏବେ ପନ୍ଦର ଦିନ ହେଲା ସେ ମିଥୁନ ଘର ଆଉ ଯେଉଁ ସନ୍ତୋଷ ଘର ଦୁଇ ପରିବାର ଭିତରେ ଏହି ଜାଗାବାଡ଼ିକୁ ନେଇ ଭାରି ଜୋରରେ ଗଣ୍ଡଗୋଳ ଲାଗିଥିଲା ଯେ ବହୁତ ମାଡ଼ପିଟ ହେଲେ ଆଉ ମୁଣ୍ଡ ଫଟାଫଟି ହେଲେ ତାପରେ ସେଇଠୁ ଥାନାକୁ ଯିବେ ବୋଲି ବାହାରି ଥିଲେ ସେଇଠୁ ଗାଁରେ କିଛି ଲୋକ କହିଲେ କହିଲେ ଆର ଗାଁର ସମ୍ମାନ ତୁମେ ଥାନାକୁ ଯିବ କ'ଣ ଆଗେ ତାକୁ ମେଡ଼ିକାଲ ନେଇଯା ତା' ମୁଣ୍ଡ ଭଲ ହେଉ ତାପରେ ଆମେ ଗାଁରେ ବସିକି ଆଲୋଚନା କରିବା କାହାର ଭୁଲ୍ କାହାର ଠିକ୍ କିଏ କା ଜାଗା ନେଇଯାଉଛି କିଏ କାହାର କ'ଣ ନେଇଗଲା ଗାଁରେ ବସିକି ଆଲୋଚନା କରିବା ସେଇଠୁ ସେଇଆ ହେଲା ମେଡ଼ିକାଲକୁ ତାକୁ ଆଗେ ନେଇକି ଗଲେ ତା ମୁଣ୍ଡ ବ୍ୟାଣ୍ଡେଜ୍ କଲେ ମେଡ଼ିସିନ୍ ସବୁ ଦିଆଗଲା ଇଞ୍ଜେକ୍ସନ୍ ଦିଆଗଲା ଚାରିଦିନ ପରେ ସେଇଠୁ ସିଏ ଆସିଲା ମେଡ଼ିକାଲରୁ ଆସିକି ତାକୁ ସେଇଠୁ ଫୁଣି ଗାଁ ଲୋକ ସମସ୍ତେ ବସିଲେ ଗାଁର ସଭାପତି ସେକ୍ରେଟାରୀ ସମସ୍ତେ ବସିକି ଗାଁରେ ମିଟିଂ ଡକାଗଲା ଦୁଇ ପରିବାର ଯାକ ଗଲେ ବସିକି ଆଲୋଚନା ହେଲା ସେ ମିଥୁନ ଘର ସିଏ ତାଙ୍କ କଥା କହିଲେ ସନ୍ତୋଷ ଘର ସିଏ ତାଙ୍କ କଥା କହିଲେ ଆଉ ଗାଁର ଭଦ୍ରଲୋକ ଆସିକି ବସିକି ସବୁ ଡିସାଇଡ଼ କଲେ ଉଭୟଙ୍କ ଭିତରେ ବୁଝାମଣା ହେଲା ଯାହାର ଭୁଲ୍ ଭାଲ୍ ହେଲା ସିଏ ଯୋରିମାନା ଦେଲେ ତାପରେ ଦୁଇଜଣ ଯାକ ପରସ୍ପର ମିଳିମିଶିକି ରହିଲେ କୁଣ୍ଢାକୁଣ୍ଢି ହୋଇକି ଫୁଣି ଦୁଇ ପରିବାର ଭଲରେ ଚଳିବେ ବୋଲି ନିଷ୍ପତି କରାଗଲା ଆମ ଗାଁରେ ଏହିପରି ଭାବରେ ବିବାଦର ସମାଧାନ କରାଯାଉଛି ଆଉ କରାଗଲା ମଧ୍ୟ ଆଉ